ଆମ ପିଲାମାନଙ୍କୁ ସ୍କୁଲରେ ଭର୍ତ୍ତି କରିବା ପାଇଁ ଫିଜ୍ ଦେବାକୁ ପଡ଼ିଥାଏ ଯେକୌଣସି ସ୍କୁଲ ବା ସରକାରୀ ସ୍କୁଲ କିମ୍ବା ପ୍ରାଇଭେଟ ସ୍କୁଲ ହେଉ ଫିଜ୍ ଦେବାକୁ ପଡ଼ିଥାଏ ଯାହାକି ପ୍ରତ୍ୟେକ ପିଲାମାନଙ୍କୁ ସ୍କୁଲ ଯିବା ନିହାତି ଦରକାର ସ୍କୁଲ ଗଲେ ପିଲାମାନେ ଶିକ୍ଷକଙ୍କ ପାଖରୁ ଶିକ୍ଷାାଗ୍ରହଣ କରିଥାନ୍ତି ଯଦି ଗୋଟିଏ ଭଲ ଭାବରେ ପାଠ ପଢ଼ିବ ତାହେଲେ ଉଚ୍ଚ ସ୍ତରରେ ପହଞ୍ଚିବ ଏବଂ ତାର ଭବିଷ୍ୟତ ନିଜେ ଗଢ଼ିପାରିବ ଯଦି କୌଣସି ପିଲାର ନାମ ଲେଖାଇଲା ବେଳେ ଫିଜ୍ ଦେବାକୁ ପଡ଼ିଥାଏ ସେହି ଢାଞ୍ଚା ଅତ୍ୟନ୍ତ ଉଚ୍ଚ ମାଧ୍ୟମ ମାଧ୍ୟମିକ ଶିକ୍ଷା ଚଳନୀୟ ଭାବରେ ଦେଉଥିବା ଫିଜ୍ ଦେବାକୁ ପଡ଼ିଥାଏ